ମୁଁ ଜାଣିଥିବା ନେତାଙ୍କ ବିଷୟରେ କିଛି କହିବାକୁ ଚାହୁଁଛି ଆଜ୍ଞା ନବୀନ ପଟ୍ଟନାୟକ ଓ ସୁର ରାଉତରାୟଙ୍କ ବିଷୟରେ କିଛି କହିବାକୁ ଯାଉଛି ଆଉ ନବୀନ ପଟ୍ଟନାୟକ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ ଆମକ ନବୀନ ପଟ୍ଟନାୟକ ଆମକୁ କେତେ ପ୍ରକାର ସାହାଯ୍ୟ କରୁଛନ୍ତି ନାରୀମାନଙ୍କୁ ସୁବିଧା ସୁଯୋଗରେ ସାହାଯ୍ୟ କରୁଛନ୍ତି ଏସଏଚଜି ଗ୍ରୁପ ଗଢ଼ିବାରେ ମଧ୍ୟ ସାହାଯ୍ୟ କରୁଛନ୍ତି ଗରିବ ମାନଙ୍କୁ ଟଙ୍କିକିଆ ଚାଉଳ ଦେବାରେ ମଧ୍ୟ ସାହାଯ୍ୟ କରୁଛନ୍ତି ବିଧବା ମାନଙ୍କୁ ବିଧବା ଭତ୍ତା ଆଉ ବୁଢାବୁଢ଼ୀ ମାନଙ୍କୁ ବୃଦ୍ଧ ମାନେ ସାହାରା ଭଳିଆ ଭତ୍ତା ଦେବାକୁ କରିଛନ୍ତି ଆମର ସୁର ରାଉତରାୟ ମଧ୍ୟ ଜଟଣୀ ବିଧାୟକ ଥିଲେ ସେ ମଧ୍ୟ ଜଟଣୀ ପାଇଁ କିଛି ନା କିଛି କରିଛନ୍ତି ରାସ୍ତାଘାଟ କେଉଁଠି ଭାଙ୍ଗି ରୁଜି ଗଲେ ମରାମତି କରିବା କି କେଉଁଠି ଉଦଘାଟନ ହେଲେ କି କେଉଁଠି ଭଲ କାମ ହେଲେ ସେ ଆମ ସାଥିରେ ଅଛନ୍ତି ସବୁବେଳେ ମଧ୍ୟ ସେ ଆମ ସାଥିରେ ଥିବେ ନବୀନ ପଟ୍ଟନାୟକ ଆମ ପାଇଁ ନାରୀ ନାରୀମାନଙ୍କୁ ସଶକ୍ତି କରିବାରେ ଅତ୍ୟନ୍ତ ସାହାଯ୍ୟ କରିଛନ୍ତି ନାରୀ ମାନଙ୍କ ପାଇଁ କେତେ ପ୍ରକାର କେତେ ପ୍ରକାର ସୁବିଧା ସୁଯୋଗ ଯେମିତି କି ନାରୀ ମାନେ କିଛି ନା କିଛି ରୋଜଗାର କ୍ଷମ ହୋଇପାରିବେ ସେଥିପାଇଁ ସେ ପ୍ରଧାନ ପ୍ରଧାନ ଭାବରେ ଗ୍ରହଣ କରିଛନ୍ତି ନାରୀମାନେ କୌଣସି ଘରେ ବସି ରହିବେନି ନାରୀ ମାନେ ନିଜେ ନିଜେ କିଛି ରୋଜଗାର କରିବେ ପରିବାରକୁ ନିଜେ କିଛି ଚଳାଇ ପାରିବେ ତାଙ୍କର ବହୁତ ବହୁତ ସୁବିଧା ସୁଯୋଗ ଆମେ ପାଇଛୁ ନବୀନ ପଟ୍ଟନାୟକ ମଧ୍ୟ ନବୀନ ପଟ୍ଟନାୟକଙ୍କ ଯୋଗୁଁ ଆମେ ଆଜି ଦାଣ୍ଡକୁ ବାହାରି ପାରି କିଛି ନା କିଛି କରିପାରୁଛୁ ନିଜେ ଗୋଡ଼ରେ ନିଜେ ଆମେ ଛିଡ଼ା ହୋଇପାରିଛୁ